ହେଲୋ ହେଲୋ କୁହନ୍ତୁ କିଏ କହୁଥିଲେ

ହଁ କୁହନ୍ତୁ ଅଃ କୋଉ ବସ୍ରେ ଆପଣ ଆସୁଛନ୍ତି ଅଃ ଆମ ବସ୍ରେ ଆସୁଛନ୍ତି କି

ଆମ ବସ୍ରେ ଆସୁଛନ୍ତି କହିଲି ଆମ ବସ୍ରେ ଅଛ କି ଅଃ ତୁମେ ସିଟ୍ ରିଜର୍ଭ କରିବା ପାଇଁ କହୁଥିଲ ସେ ସେ ସିଟ୍ ଚେଞ୍ଜ କରିବା ପାଇଁ କହୁଥିଲ ପାସେଞ୍ଜର ତ ଫୁଲ୍ ଅଛନ୍ତି ଟିକେ ଅପେକ୍ଷା କରନ୍ତୁ ଟିକେ ଅପେକ୍ଷା କରନ୍ତୁ ଆଗ ଷ୍ଟପେଜ୍ରେ ପାସେଞ୍ଜର ଖାଲି ହୋଇଯିବେ ଟିକେ ଅପେକ୍ଷା କରନ୍ତୁ ପଇସା ନେଲେ ବି ସେମାନେ ବି ତ ପଇସା ଦେଉଛନ୍ତି ସେମାନେ ବି ପଇସା ଯିଏ ବସିଛନ୍ତି କ'ଣ ଆମେ ତାଙ୍କୁ ଉଠେଇ ଦେଇ ପାରିବୁ ଏଁ ଆଗରୁ ତ ସେମାନେ ବସିଛନ୍ତି କେମିତି କରିବା କୁହନ୍ତୁ ଆଡଜଷ୍ଟ ବୋଲେ କ'ଣ ଜଣଙ୍କୁ ଉଠେଇ ଦେଇ ସାଙ୍ଗେ ସାଙ୍ଗେ ଜଣଙ୍କୁ ଦେଇ ହେବ ଟିକେ ଅପେକ୍ଷା କରନ୍ତୁ ଧୈର୍ଯ୍ୟ ଧରନ୍ତୁ ଆମେ ବୁଝୁଛୁ ଆପଣଙ୍କ ପ୍ରୋବ୍ଲେମ୍ଟା ଆଗରେ ଚେଷ୍ଟା କରାଯିବ ଆଗ ଷ୍ଟପେଜ୍ରେ ପାସେଞ୍ଜର ଓହ୍ଲାଇ ସାରିଲେ ଆପଣଙ୍କ ଛୁଆମାନଙ୍କୁ ଆଉ ଆପଣଙ୍କୁ ମଧ୍ୟ ସିଟ୍ ଦିଆଯିବ ହେଲୋ ହଁ ବ୍ୟ ବ୍ୟସ୍ତ ହୁଅନ୍ତୁନି ହଁ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କୁ ତ ସେବା ଯୋଗାଇବା ଆମର କାମ ଚେଷ୍ଟା କରିବି

କୋଉ ଯାଏଁ ଯିବେ ଅନୁଗୁଳ ପର୍ଯ୍ୟନ୍ତ ଯିବେ ହଉ ହଉ ଠିକ୍ ଅଛି ତାହାଲେ ମୁଁ ଆଗ ଷ୍ଟପେଜ୍ରେ ଆପଣଙ୍କୁ ସିଟ୍ ଦେବି ବ୍ୟସ୍ତ ହୁଅନ୍ତୁନି ଛୁଆଗୁଡ଼ାକ କେଡ଼େ ବଡ଼ ବଡ଼ ହେଲେଣି ଯୋଉ ଅଛନ୍ତି ବାନ୍ତି ଲାଗୁଛି କି ବାନ୍ତି କରୁ ନାହାନ୍ତି ତ ହଉ ବାନ୍ତି ଯଦି ଲାଗେ ତାହାଲେ କହିବେ ପଲିଥିନ୍ ଦେବା

ହଉ ରହୁଛି ତାହାଲେ